ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ସଂଗ୍ରହାଳୟ ରହିଛି ସେଇ ସଂଗ୍ରହାଳୟ କୁ ଅନେକ ଲୋକ ଦେଖିବାକୁ ଯାଆନ୍ତି ପରିଭ୍ରମଣରେ ମଧ୍ୟ ଯାଆନ୍ତି ସେହି ସଂଗ୍ରହାଳୟ ଗୁଡ଼ିକ ମଧ୍ୟ ରୁ ଗ୍ରନ୍ଥାଗାର ହେଉଛି ଗୋଟିଏ ଓ ସେହି ଗ୍ରନ୍ଥାଗାର ଗୁଡ଼ିକ ରୁ ଗୋଟିଏ ହେଉଛି ଲାଇବ୍ରାରୀ ଲାଇବ୍ରାରୀକୁ ବି ମଧ୍ୟ ପିଲାମାନେ କ୍ଷେତ୍ର ପରିଭ୍ରମଣରେ ଯାଆନ୍ତି ଲାଇବ୍ରାରୀକୁ ଯାଇକି ମଧ୍ୟ ସେଇଠି ପଢ଼ିପାରିବେ ସେଇଠି ବିଭିନ୍ନ ପ୍ରକାରର ବହି ରହିଛି ବିଭିନ୍ନ ପ୍ରକାରର ଉପନ୍ୟାସ ରହିଛି ବିଭିନ୍ନ ପ୍ରକାରର ବୈଜ୍ଞାନିକ ମାନଙ୍କର ବହି ରହିଛି ସେହି ବୈଜ୍ଞାନିକ ମାନଙ୍କର ବହି ପଢ଼ିବେ ବିଭିନ୍ନ ବିଜ୍ଞାନୀ ମାନଙ୍କ ବିଷୟରେ ଜାଣିବେ ବିଭିନ୍ନ ପ୍ରକାରର ଉପନ୍ୟାସ ରହିଛି ଉପନ୍ୟାସରେ ଫକୀର ମୋହନ ସେନାପତି ଙ୍କର ଲେଖା ଗୁଡ଼ିକ ରହିଛି ସେହି ଲେଖା ଗୁଡ଼ିକ ପଢ଼ି ସେ ଉପକୃତ ହେବେ ସେମାନଙ୍କର ଜୀବନୀ ବିଷୟରେ ଜାଣିବେ ଅନେକ ଗୁଡ଼ିଏ ବିଜ୍ଞାନରୁ ଆବିଷ୍କାର ହୋଇଥିବା ତଥ୍ୟ ବିଷୟରେ ରଖାଯାଇଛି ସେ ସେଇ ବହି ଗୁଡ଼ିକୁ ପଢ଼ି ବିଭିନ୍ନ ବୈଜ୍ଞାନିକ ମାନଙ୍କ ବିଷୟରେ ଜାଣିବେ ବିଭିନ୍ନ ଗଳ୍ପ ବହି ରହିଛି ସେ ଗଳ୍ପ ବହି ଗୁଡ଼ିକୁ ପଢ଼ି ସେ ମନୋରଞ୍ଜନ କରିପାରିବେ ବିଭିନ୍ନ ଶିକ୍ଷଣୀୟ ବହି ରହିଛି ନୀତିବାଣୀ ଥିବା ବହି ରହିଛି ସେ ନୀତିବାଣୀ କୁ ଶିଖିବେ ଓ ନିଜର ଦୈନଦିନ ଜୀବନରେ ମଧ୍ୟ ଲଗେଇବେ ଗ୍ରନ୍ଥାଗାରରେ ଅନେକ ପ୍ରକାରର ବହି ରହିଛି ଇଂରାଜୀର ମଧ୍ୟ ବହି ରହିଛି ଇଂରାଜୀର ବହିକୁ ସେମାନେ ଭଲ ଭାବରେ ପଢ଼ିବେ ଇଂରାଜୀକୁ ଭଲ ଭାବରେ ବୁଝିବେ ଜାଣିବେ ଓଡ଼ିଆର ମଧ୍ୟ ଅନେକ ପ୍ରକାରର ବହି ରହିଛ ଓଡ଼ିଆଭାଷାର ମହତ୍ୱ ବିଷୟରେ ଜାଣିବେ ଆମେ ଓଡ଼ିଶାର ଗର୍ବ ହେଉଛି ଓଡ଼ିଆଭାଷା ଆମେ ଓଡ଼ିଆ ବୋଲି ଆମେ ନିଜକୁ ବହୁତ ଗର୍ବ ମାନେ କରୁ ଓଡ଼ିଆଭାଷା ଆମର ମାତୃଭାଷା ଅଟେ ଓଡ଼ିଆଭାଷା କୁ ନେଇକି ଆମେ ନିଜକୁ ଗର୍ବ ମାନେ କରିବା ଉଚିତ ଓଡ଼ିଆଭାଷା ର ଅନେକ ବହି ରହିଛି ଅନେକ ତଥ୍ୟ ରହିଛି ଓଡ଼ିଆଭାଷା କୁ ନେଇକି ତ ସେ ସବୁ ପ୍ରକାରର ତଥ୍ୟ କୁ ଆହରଣ କରିପାରିବେ ଯେପରି ଇଂରାଜୀ ହେଲା ବିଜ୍ଞାନ ହେଲା ଓଡ଼ିଆ ହେଲା ସାମାଜିକ ହେଲା ଭୂଗୋଳ ହେଲା ଏହିପରି ଅନେକ ତଥ୍ୟ ଜାଣିପାରିବେ ଓ ତାକୁ ଦୈନଦିନ ଜୀବନରେ ଭଲ ଭାବରେ ଉପଯୋଗ କରିପାରିବେ